ଖାଦ୍ୟ ଖାଦ୍ୟ ଏମିତି ଏକ ଜିନିଷ ଯାହାକି ଆମର ଦୈନନ୍ଦିନ ଜୀବନରେ ଆବଶ୍ୟକ ଏବଂ ଖାଦ୍ୟ ବିନା କୌଣସି ମଣିଷ ମଧ୍ୟ ବଞ୍ଚିପାରିବ ନାହିଁ ତେଣୁ ଖାଦ୍ୟକୁ ସର୍ବପ୍ରଥମେ ରହି ସରକାର ଅନେକ ଗୁଡ଼ିଏ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି ଏବଂ ତା' ପ୍ରତି ଅନେକ ଗୁଡ଼ିଏ ସଂକଳ୍ପ ମଧ୍ୟ ନେଉଛନ୍ତି ତ ଖାଦ୍ୟ ମୁଁ ଗୋଟିଏ ରେଷ୍ଟୁରାଣ୍ଟ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ତ ମୁଁ ଜାଣିବାକୁ ପାଇଲି ଯେ ସେଠାରେ କ୍ୟାସ୍ ଅନ୍ ଡେଲିଭରି ହେଉନି ମୁଁ ଅନ୍ୟ କୌଣସି ବିକଳ୍ପ ମୋ ପାଖରେ ମଧ୍ୟ ନଥିଲା ଯେମିତି ଆଜିକାଲି ମୋବାଇଲ୍ରେ ଅନେକ ଗୁଡ଼ିଏ ଆପ୍ସ୍ ମଧ୍ୟ ଆସୁଛି ଯାହା ଦ୍ୱାରା ଆମେ କ'ଣ କରୁଛୁ ନା ଅନେକ ଗୁଡ଼ିଏ ଅର୍ଡ଼ର୍ ମଧ୍ୟ କରୁଛୁ କ୍ୟାସ୍ ଅନ୍ ଡେଲିଭରିରେ କିନ୍ତୁ ସେଇଠି ସେହି ଅର୍ଡ଼ର୍ ନଥିଲା ଅନ୍ୟ ସବୁ ଗୁଗୁଲ୍ ପେ' କ୍ୟାସ୍ ପେ' ଚାଲିଥିଲା କିନ୍ତୁ ମୁଁ ଘରେ ଯାଇପାରିନଥିଲି ସେଥିପାଇଁ ମୁଁ ବାଧ୍ୟ ହେଇକି ବାତିଲ୍ କରିବାକୁ ପଡ଼ିଲା ତେଣୁ ସମସ୍ତ ହୋଟେଲ୍ରେ କେବଳ କ୍ୟାସ୍ ଅନ୍ ଡେଲିଭରି ମଧ୍ୟ ରଖିବା କଥା ଏବଂ ଯାହା ଦ୍ୱାରା ଆମେ ଅନେକ ଗୁଡ଼ିଏ ଉପକୃତ ହୋଇପାରିବୁ ଏବଂ ଏହିସବୁ ଜିନିଷ କଲେ ଆମେ ଅନେକ ଗୁଡ଼ିଏ ଉପକୃତ ହୋଇପାରିବୁ ଏବଂ ଯେଉଁ ରେଷ୍ଟୁରାଣ୍ଟ୍ମାନେ ଅଛି ସେ ମଧ୍ୟ ବହୁତ ଭଲ ଭାବରେ ଚଳିବ ଏହା ଦ୍ୱାରା ସମସ୍ତ ଲୋକ ମଧ୍ୟ ବହୁତ ଖୁସି ହେବେ କାହିଁକିନା କ୍ୟାସ୍ ଅନ୍ ଡେଲିଭରିରେ ଲୋକ ଘରକୁ ଖାଦ୍ୟ ବା ଯାହା ଖାଇବା ଦରକାର ଅଛି ତାହା ଆଣିଥାନ୍ତି ଏବଂ ସେହି ଖାଦ୍ୟକୁ ଆମେ ଖାଇଥାଉ ତ କ୍ୟାସ୍ ଅନ୍ ଡେଲିଭରି ଯାହା ଅଛି ଆମ ପାଖରେ ରହିବା କଥା କାହିଁକିନା କ୍ୟାସ୍ ଅନ୍ ଡେଲିଭରିରେ ଲୋକେ ଲୋକମାନେ ଆଜିକାଲି ବାହାରକୁ ଯିବା ପାଇଁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି ତେଣୁ ରେଷ୍ଟୁରାଣ୍ଟ୍ ବଡ଼ ବଡ଼ ରେଷ୍ଟୁରାଣ୍ଟ୍ ହୋଟେଲ୍ରେ କ୍ୟାସ୍ ଅନ୍ ଡେଲିଭରି ଆମକୁ କରିବା କଥା